ପଶୁ ପାଲନ୍ କଲେ ତାକର ମାନକେ ବି ରୋଗ ହେସି ଆମ ମିଣିଷ କେ ଯେନ୍ତା ରୋଗ ହେସି ସେମାନକେ ବି ହେନ୍ତା ରୋଗ ହେସି ସେମାନକେ ପାଟିନେ ପାତେ ତାର ଦେହନେ ରୋଗ ହେଇ ଯାଇସି ଛେଲି ମାନକେ ପାଟିନେ ରୋଗ ହେବା ଦ୍ୱାରା ବହୁତ୍ କଷ୍ଟ୍ ପାଇଛନ୍ ଖାନା ଖାଇ ନେଇ ପାରନ୍ କୁକୁଡ଼ା ମାନ୍ କେ ବି ପାଟିନେ ରୋଗ୍ ହେବା ଦ୍ବାରା ମରି ଯାଇସନ୍ ପ୍ରାୟ ଯଦି ରୋଗ ନେଇ ହଉଛେ ବୋଲି ତ ଆମର୍ କୁକୁଡ଼ା ଭଲ୍ ରହିସି ଆ ନେଇଁ ତ ନେଇ ରୋଗ କୁକୁଡ଼ା ମାନ୍ କେ ଲାଗି କିଛି ମେଡ଼ିସିନ୍ବି ନାଇଁ ସେମାନକେ ଖାଲି ହଲଦୀ ଆଉ ତେଲ ଦେଇ କରି ଯେନ୍ତା କି ଆମ୍ ମଣିଷ୍ ମାନ୍ କେ ଯେନ୍ତା ଆମେ ଟ୍ରିଟମେଣ୍ଟ୍ କରୁଛୁ ହେନ୍ତା କରିବାକୁ ପଡ଼ୁଛି ଛେଲ୍ ମାନକ୍ ଲାଗି ହଁ ମେଡ଼ିସିନ୍ ପତ୍ର ଅଛିକି ତାକୁ ହସ୍ପିଟାଲ୍ ନେବା ଲାଗିଭି ଅଛି ଗାଏ ଗାଈ ବାଛୁରୀ ମାନକ୍ ଲାଗି ବି ହଁ ହସ୍ପିଟାଲ୍ ନେଇକିନା ତାକର୍ ପାଟିନେ ତାକ ପାତନେ ତାକ ଦେହନେ ଏନ୍ତା ଆମେ କିଛି ରୋଗ୍ ମନେ ହେଇ ଯାଇସି ଯେନଟା କି ଆମେ ହସ୍ପିଟାଲ୍ ଲେଇ କରି ତାକ ଟ୍ରିଟ୍ମେଣ୍ଟ୍ କରିପାରସୁ